ଗଛ ଲଗାଇବା ହେଉଛି ଏକ ବହୁତ ମୁଲ୍ୟବାନ ସମ୍ପଦ ଏହାଦ୍ଵାରା ଆମେ ଅମ୍ଲଜାନ ପାଇଥାଉଁ ଯଦି ଦେଖିବା ମୁଁ ଆମ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି ଯେମିତିକି ଲେମ୍ବୁ ଆମ୍ବ ପଣସ ଏଭଳି ବହୁତ ଗୁଡ଼ିଏ ଗଛ ମୁଁ ନିଜର ବଗିଚାରେ ଲଗାଇଛି ଏମାନଙ୍କର ଯଦି କିଛି ଅସୁବିଧା ଦେଖା ଦିଏ କିମ୍ବା କିଛି ପତ୍ର ଝଡ଼ା ହୁଏ ତାଙ୍କ ତା ପାଇଁ ମୁଁ ଶୀଘ୍ର ପଦକ୍ଷେପ ନେଇଥାଏଁ ଯାହା କିଛି ଆବଶ୍ୟକ ଦରକାର ପଡ଼ିଥାଏ ମୁଁ ତାକୁ ଶୀଘ୍ର ମୋର କର୍ତ୍ତବ୍ୟ ପାଳନ କରିଥାଏ ଏବଂ ଏହାଦ୍ୱାରା ମୋତେ ବହୁତ ଆନନ୍ଦିତ୍ ଲାଗିଥାଏ ଏଥିପାଇଁ ମୁଁ ସକାଳ ବେଳା ଏବଂ ସନ୍ଧ୍ୟାରେ ମୁଁ ଗଛରେ ପାଣି ଦେଇଥାଏଁ ଏବଂ ଗଛର କିଛି ଆକୃଷିତୀକ ଦୃଶ୍ୟ ଦେଖି ମୋ ମନକୁ ବହୁତ ଉଲ୍ଲାସିତ ମନୋଭାବ କରିଥାଏ